ମୋତେ ଗୀତ ଶୁଣିବା ପାଇଁ ଭଲଲାଗେ ଆଉ ଗାଇବା ପାଇଁ ମଧ୍ୟ ଭଲଲାଗେ ଆଉ ଏମତି ତ କେତେ କେତେ ଗାୟକ ଗାୟିକା ଅଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ମୋତେ ନମିତା ଅଗ୍ରୱାଲ୍ଙ୍କ ଗୀତ ବହୁତ ଭଲ ଲାଗେ ଆଉ ସିଏ ତ ଆଲବମ୍ ଭଜନ ଏମତି ମାନେ ବହୁତ ଗୀତ ଗାଇଛନ୍ତି ତାଙ୍କର ସେ ଯେଉଁ ଭଜନ ଯେତିକି ଗାଇଛନ୍ତି ସେ ଭଜନଗୁଡ଼ାକ ଶୁଣିଲେ ମୋତେ ବହୁତ ଭଲ ଲାଗେ ଆଉ ତାଙ୍କ ଭଜନ ଶୁଣିଲେ ମାନେ ମନକୁ ଶାନ୍ତି ମିଳେ ଆଉ ସିଏ ତ ଏମିତିରେ ଜଗନ୍ନାଥଙ୍କ ଭଜନ ତାରିଣୀ ଭଜନ ଆଉ ଶିବ ଠାକୁରଙ୍କ ଭଜନ ଏମତି ସିଏ ପ୍ରାୟ ତ ବହୁତ ଭଜନ ଗାଇଛନ୍ତି ଆଉ ତାଙ୍କର ସେହି ଭଜନଗୁଡ଼ିକ ହିଁ ମୋତେ ଶୁଣିବା ପାଇଁ ବହୁତ ଭଲଲାଗେ ଆଉ ତାଙ୍କ କଣ୍ଠରେ ଭଜନଗୁଡ଼ାକୁ ମାନେ ବହୁତ ସୁନ୍ଦର ଲାଗେ ଶୁଣିବାକୁ ଆଉ ତାଙ୍କ କଣ୍ଠ ମୋତେ ବହୁତ ଭଲ ଲାଗେ ସିଏ ସାରା ଓଡ଼ିଶାରେ ପରିଚିତ ଆଉ ତାଙ୍କ ଭଜନ କିନ୍ତୁ ମୋତେ ବହୁତ ଭଲଲାଗେ